ହଁ ମୁଁ ପଢ଼ିଥିଲି ପୁସ୍ତକର ନାଁ ହଉଛି ଅକୁହା କଥା ଆଉ ସେ ବିଷୟରେ ଟପିକ୍ଟା ଥିଲା ଗୋଟେ ଚକୁଳିଆ ପିଲାଟା ଥିଲା ସେ ଯାଇକି ନଦୀ ପାଖକୁ ଯାଇକି ଗୁଡ଼ି ଟେକା ଫୋପାଡୁଥିଲା ଯାହା ସିଏ କହୁଥିଲା ତାହା ସେପଟୁ ପଳାଇ ଆସୁଥିଲା ଭାତ ବୋଲି କହିଲେ ଭାତ ପଳାଇ ଆସୁଥିଲା ଡାଲି କହିଲେ ଡାଲି ପଳାଇ ଆସୁଥିଲା ସେଇଟା ମତେ ଶୁଣିକି ପୂରା ମତେ ଜୋରରେ ହସ ଲାଗିଥିଲା